ନମସ୍କାର ମ୍ୟାଡ଼ମ୍ ମୁଁ ନା ମ୍ୟାଡ଼ାମ୍ ଖେଳ ମାନେ ଖେଳରେ ଭାଗ ନେବା ପାଇଁ ଚାହୁଁଚି ମୋ ନାଁ ମାନେ ଖେଳରେ ଭାଗ ନେବା କୁ ଚାହୁଁଚି ମାନେ ଖେଳ ଶିଖିବାକୁ ବୟସ ନାଇଣ୍ଟିନ୍ ଶିଖିବାକୁ ଯାଉଛି ଖେଳ କେଉଁଠି ଆସିବି କି ମ୍ୟାଡ଼ମ୍ ହଉ ଠିକ୍ ଅଛି ମୁଁ ସେଇଠି ଆସିବି ମ୍ୟାଡ଼ମ୍ ଟାଇମ୍ ଟାଇମ୍ କେତେବେଳେ ଆସିବି ଠିକ୍ ଅଛି ଠିକ୍ ଅଛି ମ୍ୟାଡ଼ମ୍ ଆସିବି ଆଉ ନାଁ ଲେଖିକି ଯିବି ଠିକ୍ ଅଛି ମ୍ୟାଡ଼ମ୍ ଠିକ୍ ଅଛି ମ୍ୟାଡ଼ମ୍ ଠିକ୍ ଅଛି ମ୍ୟାଡ଼ମ୍ ମୁଁ ମ୍ୟାଡ଼ମ୍ ଠିକ୍ ଅଛି ମ୍ୟାଡ଼ମ୍ ଆସିବି ଠିକ୍ ଅଛି ମୋ ସାଙ୍ଗମାନେ ବି ଅଛନ୍ତି ମୁଁ ତାଙ୍କମାନଙ୍କୁ ଧରିକି ଆସିବି ଖେଳ ଦେଖିବାକୁ ତାଙ୍କମାନଙ୍କର ବି ବହୁତ ଇଛା ଅଛି ଖେଳ ଖେଳିବାରେ ଠିକ୍ ଅଛି ମୁଁ କହିଦେବି ମୋ ସାଙ୍ଗମାନଙ୍କୁ କହିଦେବି ତାଙ୍କେମାନେ ବି ଆସିବେ ମିଶିକି ସାଙ୍ଗ ହୋଇକି ଆସିବୁ ଆପଣ ଆମମାନଙ୍କୁ ଖେଳ ଶିଖେଇ ଦେବେ ଠିକ୍ ଅଛି ମ୍ୟାଡ଼ମ୍ ଠିକ୍ ଅଛି ମ୍ୟାଡ଼ମ୍ ଆମେ ଆସିବୁ ଠିକ୍ ଅଛି ମ୍ୟାଡ଼ମ୍ ଖାଇବି ଠିକ୍ ଅଛି ମୁଁ ବାହାରିଲା ପରେ ଆପଣଙ୍କୁ କଲ୍ କରିବି ଠିକ୍ ଅଛି ଠିକ୍ ଅଛି ମୁଁ ଆସିଲେ ଆପଣଙ୍କୁ କଲ୍ କରିବି